ଆପଣ ଫଟୋଗ୍ରାଫର୍ କହୁଛନ୍ତି ହଁ ଆପଣ ଆମର ଗୋଟେ ଉତ୍ସବ ଅଛି ପଚିଶ ତାରିଖ ଦିନ ଆପଣ ଆସିବେ ଆପଣ ଆମର ଫଟୋ ସୁଟ୍ କରିବା ପାଇଁ ଆମର ଗୋଟେ ବାହାଘର ଅଛି ମୁଁ ଚାହୁଁଛି ଫଟୋ ସୁଟ୍ କରିବା ପାଇଁ ଆପଣ ଆସି କ'ଣ କେତେ କେମିତି କ'ଣ ଅଛି ଟିକିଏ କହିବେ ତା'ର ପଚିଶ ତାରିଖ

ପଚାଶଟା ପାଖାପାଖି ଫଟୋ ଉଠାଇବ ଆଉ ଆଜ୍ଞା ସିଙ୍ଗିଲ୍କି କେତେ ନେଉଛନ୍ତି ଡବଲ୍କୁ କେତେ ନେଉଛନ୍ତି ଫଟୋ ଆଉ ଯେଉଁ ଡବଲ୍ ଉଠାଇଲେ ଭଲ ଫ୍ରେମ୍ କରିକି ଭଲ୍ସେ ଇଏ କରିଦେବେ ତିଆରି କରିଦେବେ ହଁ ଆଉ କି ଫ୍ରେମ୍ ହୋଇପାରିବ ଆଜ୍ଞା କେଉଁଟା ଭଲ ହୋଇପାରିବ କୁହନ୍ତୁ ପଇସା କେତେ ଲାଗିବ ଆମେ କିଛି କପ୍ବାଲା ବି କରିବା ପାଇଁ ଚାହୁଁଛୁ କେତେ ପଡ଼ିବ କପ୍ବାଲା ବି କରିବା ପାଇଁ ଚାହୁଁଛୁ କେତେ ପଡ଼ିବ ରେଟ୍ କେତେ ହେବ ଏହାର କପ୍ର କପ୍ରେ ଯେଉଁ ଫ୍ରେମ୍ଟା ଆମେ କରିବୁ କପ୍ବାଲା ଫଟୋ ତା'ର ଏମାଉଣ୍ଟ୍ କେତେ ପଡ଼ିବ

ଆଉ କ'ଣ ହୋଇପାରିବ ହଉ ଆପଣ ହଉ ମୁଁ ତ ଦେଖିବି ଆପଣ ଆସନ୍ତୁ ପଚିଶ ତାରିଖକୁ ଆସନ୍ତୁ ଆମର ଯେଉଁ ଏଇ କାଠବାଲା ଆଉ ଗୋଟେ ବଡ଼ ବଡ଼ ଫ୍ରେମ୍ କରିକି ଆଣିବେ ଆମେ ଯେଉଁଟାକି ଚାହୁଁଛୁ ସେଇଟା ଆଜ୍ଞା ନେବା ପାଇଁ ଚାହୁଁଛୁ ହଉ ଠିକ୍ ଅଛି ଆଉ ହଁ ଆଠଟା ବେଳେ ଆସିକି ପହଞ୍ଚିବେ ଆଉ